ହଁ ହ୍ୟାଲୋ ଆଜ୍ଞା ଆଜ୍ଞା ସିଙ୍ଗଡ଼ା ଅଛି ବରା ଅଛି ଚାଟ୍ ଅଛି ଦଶ ଟଙ୍କା ବରା ଦଶ ଟଙ୍କା ସିଙ୍ଗଡ଼ା ତିରିଶ ଟଙ୍କା ଚାଟ୍ ହଁ ଆଉ କ'ଣ କରିବା ଏଇଠି ତ ଏତେ ଲୋକ ନାହାନ୍ତି ସବୁ ତ ବାହାରକୁ ଦାଦନ ଖଟିବାକୁ ପଳାଉଛନ୍ତି ଆଉ ଆମମାନେ କେତେଟା ଅଛୁ ଏଇଠି ଷ୍ଟଲ୍ଫଲ୍ କରିକି ବସିଛୁ ଆଉ ସେନ୍ତା ସବୁ ଜିନିଷ ତ ରେଟ୍ ବି ବଢ଼ିଲାଣି କ'ଣ କରିବା ଆଉ

ଆଉ କ'ଣ କରିବା ଏଇଠି ଲୋକ ତ ନାହାନ୍ତି ଦାଦନ ଖଟିଆକୁ ସବୁ ବାହାରକୁ ପଳାଉଛନ୍ତି ଆମେ ଯେତେଟା ରହିଛୁ ସେତେଟା ଷ୍ଟଲ୍ ଖୋଲିକି ବସିଛୁ ଆଉ କ'ଣ କୋଡ଼ିଏରେ ତିନିଟା ହେବନି ଆଜିକାଲି ମହଙ୍ଗା ଜମାନା ଆଉ ହବ କି ନା ଆପଣ ସେଇଟା ହେଲେ କ'ଣ କରିବା ଆମର୍ ତ ରେଟ୍ ସେମିତିଆ ଅଛି ଆଉ କିଛି ତ ପୋଷଉନି ହଁ ଡେଲି ହେଲେ କିଛି ଦେଖିବା ଦେଖିବା ମୁଁ ଦେଖୁଛି କିଛି ଡିସକାଉଣ୍ଟ କରିପାରିବି ହେଲେ ଆପଣଙ୍କ ଦ୍ୱାରା ହେଇପାରିବ ବୋଲେ ମୋ ଦ୍ୱାରା ଦେଖିବା କହିପ ଦେଖିବା

ଦେଖିବା ଆପଣ ଯଦି ଡେଲି କଷ୍ଟମର ହେଲେ କିଛି ଡିସକାଉଣ୍ଟ କରିବା କିନ୍ତୁ ଏ ତ ପିଲା ମିଳିବାଟା ବହୁତ କଷ୍ଟ କିଏ ତ କାମ କରିବାକୁ ଖୋଜୁନାହାନ୍ତି ସବୁ ତ ବାହାରକୁ ପଳାଉଛନ୍ତି କ'ଣ କରିବା ଆଉ ହୁଁ କ'ଣ କରିବା ଆମ ବି ତ ଫୁଣି ଆମର ରେଟ୍ ଯାହା ଅଛି ସାମାନଫାମାନ କିଣିବାଟା ବି ତ ସବୁଥିରେ ତ ଫୁଣି ସେଇ ହିସାବରେ ଇନଭେଷ୍ଟମେଣ୍ଟ ବି ତ ସେତିକି କରିବାକୁ ପଡ଼ୁଛି ଲୋକ ମିଳିଲେ ସିନା ସେଥିପାଇଁ ଇଏ ଅଛନ୍ତି ଆଉ ଗୋଟେ ମାନେ ହେଲ୍ପର ଗୋଟେ ଅଛି ମୁଁ ଦୁଇଜଣ ମିଶିକି କରୁଛୁ ଆଉ ତ ପିଲା ବି ମିଳୁନାହାଁନ୍ତି ଆଉ କ'ଣ କରିବୁ ଆଜ୍ଞା ତାହେଲେ ଦେଖିବା ଫୁଣି ଏତେ ତ ଫୁଣି ଇଏ ବି ଚାଲିଛି ମାର୍କେଟିଙ୍ଗ ଯେଉଁ ରେଟ୍ ଯେଉଁ ମାର୍କେଟ ବାହାରେ ଯେଉଁ ରେଟ୍ ଅଛି ଯେଉଁ ହିସାବରେ ଆଉ ତ ଫୁଣି ଏପଟେ ଫୁଣି ଖଟିବାର ବି ସେତିକି ମିଳୁନି ଆଉ ତ ଲୋକ ବି ତ ସେ କିଏ ମିଳିବାକୁ ନାହିଁ ଆଉ କ'ଣ କରିବା ଆଜ୍ଞା ଆଜ୍ଞା